ଘରେ ରୋଷେଇ କରିବା ପାଇଁ ଏଲ୍ ପି ଜି ସିଲିଣ୍ଡର୍ ବ୍ୟବହାର କରୁଥିବା ପାଇଁ ସୁରକ୍ଷା ହଉଛି ଆମେ କୌଣସି ଗରମ ସ୍ଥାନରେ ରଖିବା ଉଚିତ୍ କାହିଁକିନା ତାକୁ ଥଣ୍ଡା ସମୟ ଥଣ୍ଡା ଜାଗାରେ ରଖିବା ଉଚିତ୍ ଆମେ ଏହି ସିଲିଣ୍ଡର୍ ଗରମ ହେବା ଦ୍ୱାରା କିମ୍ବା ଲିକ୍ ହେବା ଦ୍ୱାରା ଗ୍ୟାସ୍ ବା ବାଷ୍ପୀତ ହେବା ଦ୍ୱାରା ତା ଗରମ ସ୍ଥାନ ଥିଲେ ଗ୍ୟାସ୍ ମଧ୍ୟ ଫାଟିପାରେ ସେଥିପାଇଁ ଆମେ ସୁରକ୍ଷିତ ରଖିଥାଉ କାହିଁକିନା ତାକୁ ଭଲ୍ ଭାବରେ ଭଲ ପାଇପ୍ଟା ଯୋଗେଇ ଥାଉ ଭଲ ରେଗୁଲେଟର୍ଟା ଯୋଗେଇ ଥାଉ ଏବଂ ତାକୁ ଗ୍ୟାସ୍ ଚୁଲା ଠାରୁ ଗ୍ୟାସ୍ ସିଲିଣ୍ଡର୍ ଡିଷ୍ଟାନ୍ସ ମାନେ ଦୂରନ୍ତରେ ଟିକେ ରଖିଥାଉ ଏବଂ ଯାହା ଆମ ପାଇଁ ସୁରକ୍ଷା ସେସବୁ ଆମେ କରିଥାଉ କାହିଁକିନା ଆମ ସୁରକ୍ଷା ପାଇଁ ବହୁତ କିଛି ଅଛି ଯାହା ଆମେ ଗ୍ୟାସ୍ ଅନ୍ କରିବା ପରେ ଆମେ ସିଲିଣ୍ଡର୍ଟା ଦୂର ରଖିଥାଉ ଏବଂ ଗ୍ୟାସ୍ ଚୁଲାରେ ଆମେ ମାଚିସ୍ ବ୍ୟବହାର ନକରି ଆମେ ଲାଇଟର୍ଟା ବ୍ୟବହାର କରିବା ଉଚିତ୍ ଏବଂ ବ୍ୟବହାର କରିଥାଉ ମଧ୍ୟ ସେସବୁ କାହିଁକିନା ମାଚିସ୍ ବ୍ୟବହାର କରିବା ଦ୍ୱାରା ଗ୍ୟାସ୍ଟା ଲିକ୍ ହୋଇଥାଏ ଗ୍ୟାସ୍ ଲିକ୍ ହେବା ଦ୍ୱାରା ଆମ ମାଚିସ୍ ମାରିବା ଦ୍ୱାରା ନିଆଁ ଲାଗିଯାଇଥାଏ ସେଥିମଧ୍ୟରୁ ଆମେ ବହୁତ ଧ୍ୟାନ ଦେବା ଉଚିତ୍ ଏବଂ ଧ୍ୟାନ ଦଉଛୁ ମଧ୍ୟ ଆମ ଏହି ରୋଷେଇ ରୁମ୍ରେ ଆମେ କୌଣସି ସ୍ଥାନରେ ମଧ୍ୟ ଗ୍ୟାସ୍ ବାଷ୍ପ ହୋଇଥାଏ ସେଥିପାଇଁ ତୁରନ୍ତ ଆମେ ଯାଇକି ଗ୍ୟାସ୍ଟା ସିଲିଣ୍ଡ୍ରଟା ଅଫ୍ କରିଥାଉ ଏବଂ ଦୂରକୁ ଚାଲି ଯାଇଥାଉ ଆମେ ଏଥିପ୍ରତି ଆମେ ବହୁତ ସାାବଧାନ ଅସୁରକ୍ଷିତ ରହିଥାଉ